ମୁଁ ମୋର ଦିନଯାକର କାର୍ଯ୍ୟ କରିସାରିବାପରେ ସନ୍ଧ୍ୟାବେଳେ ଭଜନ ସମାହରରେ ଶୁଣିବାପାଇଁ ଟିକିଏ ଆଗ୍ରହ ଲାଗେ ଏବଂ ସେଠାରୁ ଫେରିବାପରେ ବଜାରକୁ ଯାଇ କିଛି ଫାଷ୍ଟଫୁଡ଼ ଜିନିଷ ଖାଇବା ପାଇଁ ମୋର ଆଗ୍ରହ ଥାଏ ଯେମିତିକି ରୋଲ୍ ଚାଉମିନ୍ ଅଣ୍ଡା ଚପ ନୂତନ ସାର୍ଟପ୍ୟାଣ୍ଟ ଏବଂ ଚୁଡ଼ି ଏବଂ ଷ୍ଟେସନାରୀ ଜିନିଷ ସବୁବେଳେ ପିନ୍ଧିବା ମୋର ଶୌକ ଥାଏ